ସଂସାରୁ କହୁଥିଲି ମୁଁ ତ ସେ ଗର୍ମା ଗରମ୍ରୁ କିଛି ଅର୍ଡ଼ର୍ କରିନାହିଁ ଆପଣଙ୍କର ଡେଲିଭରି ବୟ ଭୁଲ୍ରେ ପାର୍ସଲ୍ରେ ଏଠାକୁ ଆଣି ପହଁଞ୍ଚେଇ ଦେଇଛନ୍ତି ତେଣୁ ସେ ଜବରଦସ୍ତି ପାର୍ସଲ୍ଟିକୁ ଆଣି ରଖିଦେଇ ଗଲେ ଏଣୁ ଆପଣ ଯାଞ୍ଚ୍ କରି ନିଅନ୍ତୁ ଯେ ଏ ଡେଲିଭରିଟି ମୋର ନୁହେଁ ଆଉ କାହାର